ଆଜ୍ଞା ନମସ୍କାର ମୁଁ ଅନସୂୟା ମହାରଣା କହୁଅଛି ମୋର ଘର ଗଙ୍ଗାରାମପୁରପଟଣାରେ ଅବସ୍ଥିତ ମୁଁ ବାହାଘର ଭୋଜିକି ଯିବା ପାଇଁ ଏକ ଡ୍ରେସ୍ ଅର୍ଡ଼ର୍ କରିଥିଲି ସେଇ ଡ୍ରେସ୍ କୋଡ଼ିଏ ତାରିଖ ଦିନ ପହଞ୍ଚିବାର ଥିଲା କିନ୍ତୁ ଆଜକୁ ଅଣତିରିଶି ଦିନ ତାରିଖ ନଅ ଦିନ ହୋଇଗଲାଣି ମୋ ଡ୍ରେସ୍ ମୋ ପାଖରେ ପହଞ୍ଚିପାରୁ ନାହିଁ ମୋ ପହଞ୍ଚିପାରୁ ନାହିଁ ଆପଣ ଦୟାକରି ମୋର ଡ୍ରେସ୍ ଯଦି ପହଞ୍ଚାଇ ନ ପାରୁଛନ୍ତି ତାହେଲେ ମୋର ପଇସା ମୋତେ ଫେରସ୍ତ କରନ୍ତୁ ମୁଁ ହଜାର ଟଙ୍କା ଦେଇସାରିଛି ନହେଲେ ଯଦି ପହଞ୍ଚାଇ ନ ପାରିବେ ତାହେଲେ ମୁଁ ଆପଣଙ୍କ ଉପରେ ଆପଣଙ୍କ କମ୍ପାନୀ ବି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଧ୍ୟ ହେବି ଦୟାକରି ଆପଣଙ୍କୁ ଅନୁରୋଧ କରୁଅଛି ଆପଣ ମୋର ପଇସା ଫେରସ୍ତ କରନ୍ତୁ ବାହାଘର ଭୋଜିକୁ ତ ଯାଇପାରିଲି ନାହିଁ ଆପଣଙ୍କୁ ଅନଲାଇନ୍ରେ ପେମେଣ୍ଟ୍ କରିଦେଇଛି ଆପଣ ମୋତେ ଦେଇ ଦିଅନ୍ତୁ ନହେଲେ ମୁଁ ଆଇନ୍ର ଆଇନ୍ରେ କାର୍ଯ୍ୟାନୁଷ୍ଠାନ ନେ ନେଇପାରିବି